ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା କି ମିଠା ନେବେ କହିଲେ ଭେରାଇଟି ମିଠା ତ ଅଛି ଛେନା ମୁଡ଼କି ଅଛି ଛେନାଝିଲ୍ଲି ଅଛି ପୋଡ଼ ଅଛି ରସଗୋଲା ଅଛି ଗୋଲାପଜାମୁନ ଅଛି ବୁନ୍ଦି ଅଛି ଲଡ଼ୁ ଅଛି ଆପଣଙ୍କୁ କଣଟା ଦରକାର କହୁନାହାଁନ୍ତି

ରସଗୋଲା କେଜି ଏବେ ତିନିଶ ଟଙ୍କା ବୁନ୍ଦି ଅଢ଼େଇଶ ପୋଡ଼ ଅଛି ଚାରିଶହ ଦେଖନ୍ତୁ ଆଜ୍ଞା ଆମର ସବୁ ଜିନିଷ ମାନେ ଭଲ ତ ଆମର ସବୁ ଓରିଜିନାଲ୍ ଜିନିଷ ଆଉ ନିଜେ ତିଆରି କରୁଛୁ ଆଣିକି ଆମରି ଦୋକାନରେ ଆମେ ନିଜେ ଛେନା କାଟୁଛୁ ଛେନା କାଟିକିରି ତା ଦେହେରେ ଆମେ ମିଠା ତିଆରି କରୁଛୁ ତେଣୁ ତା ଦେହେରେ କିଛି ଭେଜାଲ ପାଇବେନି ସବୁ ଜିନିଷ ହିଁ ଭଲ ପାଇବେ

ଗୋଲାପଜାମୁ ଆସିବ ସେହି ସାଢ଼େ ତିନି ଶହ ନାଇଁ ନାଇଁ କ୍ୟାସ୍ ଦବାକୁ ପଡ଼ିବ ଦୋକାନକୁ ଆମର ତ ସକାଳ ଛଅରୁ ରାତି ସାଢ଼େ ଏଗାର ପର୍ଯ୍ୟନ୍ତ ଖୋଲା ରହେ ହଁ ଆପଣଙ୍କର କେବେ ଜିନିଷ ଦରକାର କହିଲେ ଆଚ୍ଛା ହଉ କାଲି ଆପଣ ଆସିକିରି କଥା ହୋଇକି ପଳାଇବେ ଆଡ଼ଭାନ୍ସ କରିଦେଇ ଯିବେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ